ସେୟାର୍ ମାର୍କେଟ ହେଉଛି କିଣାଳି ଓ ବିକାଳିମାନଙ୍କ ଗୃହ କହିଲେ ଚଳେ ଏହିଠାରେ ବିଭିନ୍ନପ୍ରକାର କିଣାଳି ଓ ବିକାଳି ବିଭିନ୍ନ କମ୍ପାନୀର ସେୟାର୍ କିଣିଥାନ୍ତି ଏବଂ ତା'ର ମୂଲ୍ୟ ବଢ଼ିଲେ ତାକୁ ମଧ୍ୟ ବିକ୍ରି ମଧ୍ୟ କରିଥାନ୍ତି ଏହି ସେୟାର୍ ଗୁଡ଼ିକୁ ବିଭିନ୍ନ କମ୍ପାନୀ ରିଲିଜ୍ କରନ୍ତି କିଛିମାସ ତଳେ ଆଦାନି ଗ୍ରୁପ୍ ଯାହାକି ଏକ ଭାରତର ଏକ ବହୁତ ବଡ଼ ଗ୍ରୁପ୍ ଅଟେ ତା'ଉପରେ ଏକ ଆରୋପ ଲାଗିଥିବାରୁ ସେୟାର୍ ମାର୍କେଟ କିଛି ମାସ ପାଇଁ ଦୋହଲି ଯାଇଥିଲା ଏବଂ ସେୟାର୍ ମାର୍କେଟ ବହୁତ ଖସିକି ଚାଲୁଥିଲା ଲୋକମାନଙ୍କ ବହୁତ ପଇସା ବୁଡ଼ିଯାଇଥିଲା ସେଥିରେ ଲୋକମାନେ ନିବେଶ କରିଥିବା ଲକ୍ଷ ଲକ୍ଷ ଟଙ୍କା ସେଥିରେ ବୁଡ଼ିଯାଇଥିଲା ମାତ୍ର ସେ ଆରୋପ ହଟିବା ପରେ ଏବେକା ସମୟରେ ସେୟାର୍ ମାର୍କେଟ ପୁଣି ଭଲ ଅବସ୍ଥାକୁ ଆସିବାରେ ଲାଗିଛି ସ୍ଥିର ହେଉଛି ଏବଂ ଲୋକମାନେ ଏବେ ପୁଣି ଅଧିକରୁ ଅଧିକ ଟଙ୍କା ନିବେଶ କରୁଛନ୍ତି ସେୟାର୍ ମାର୍କେଟରେ ବହୁତ ଲୋକ କହିଥାନ୍ତି ସେୟାର୍ ମାର୍କେଟରେ ରିକ୍ସ ନେଇକି କାମ କରାଯାଏ ମୋ ମତରେ ସେୟାର୍ ମାର୍କେଟରେ ନିବେଶ କରିବା ବିପଦପୂର୍ଣ୍ଣ ନୁହେଁ କିନ୍ତୁ ଯଦି ଗୋଟେ ଲୋକ ଜାଣିନି ତା'ବିଷୟରେ ଏବଂ ଅନ୍ଧ ଭାବରେ ସେଥିରେ ପଇସା ନିବେଶ କରୁଛି ତା'ହେଲେ ତାହା ବିପଦପୂର୍ଣ୍ଣ ଅଟେ କିନ୍ତୁ ଯଦି ଜଣେ ଲୋକ ଜାଣିଛି କେଉଁ କମ୍ପାନୀରେ ନିବେଶ କଲେ ତାକୁ ଭଲ ଲାଭ ହୋଇପାରେ ତା'ହେଲେ ତା'ପାଇଁ ଏହା ବିପଦପୂର୍ଣ୍ଣ ଜାଗାରେ ଏବଂ ଲାଭଦାୟକ ହେଇଯିବ